ଭାଇ ରୋଷେଇ କରିବା ସବୁଠୁ ସହଜ ଆଉ ସବୁଠୁ କଷ୍ଟ ନା କଣ ଯେତେବେଳେ ମୁଁ ବାହାରେ ରହି ପାଠ ପଢ଼ୁଥିଲି ଯେତେବେଳେ ମୁଁ ନିଜେ ରୋଷେଇ କରୁଥିଲି ସବୁଠୁ ସୁବିଧା ହେଉଛି ଭାତ ଡାଲି ଟିକେ ତରକାରୀ କରିଦେବା ସବୁଠୁ ସହଜ ସବୁଠୁ ସୁବିଧା ଆଉ ସବୁଠୁ କଷ୍ଟ ହେଉଛି ପିଠା ପଣା କରିବାଟା ବହୁତ କଷ୍ଟ ଏକୁଟିଆ ନିଜେ ରହି ପିଠାପଣା କରି ଟିକେ ଖାଇବା ବହୁତ କଷ୍ଟ ଯାହାକି ଫଳରେ ଆମେ ଅନେଇ ବସିଥାଉ ଘରକୁ କେମିତି ମା' ଟିକିଏ କରି ପଠାଇବ ଆମେ ଟିକିଏ ତାକୁ ଖାଇବୁ ସେ କି ଫଳରେ ଆମେ ତାକୁ କରିପାରୁନାହୁଁ ଆଉ ତାକୁ କିଣିକରି ଆମେ ତାକୁ ଖାଇନେଉ ସେ ଜିନିଷକୁ ଆମେ ଖାଇଲେ ମନ ଶାନ୍ତି ଆମର ହୁଏ ନାହିଁ ଯାହା କି ଫଳରେ ମନଟି ଦୁଃଖରେ ଆମର ରହିଆଥଏ ଯେମିତିକି ଆମେ ଘରେ ଟିକେ ପିଠାପଣା କଲେ ମନ ଖୁସି ହୋଇ ଖାଉ ଆଉ ଯାହାକି ଫଳରେ କିଣି ଖାଇଲେ ସେତିକି ଆମ ପାଖରେ ପଇସା ନ ଥାଏ ଆମେ ତାକୁ କିଣିକରି ସେତିକି ଆମେ ଖାଇପାରୁ ନାହୁଁ ଯାହାକି ଫଳରେ ସେଥିପାଇଁ ରୋଷେଇ କରିବାଟା ହେଉଛି ଭାତ ଟିକେ କର ବହୁତ ଜଲଦି ହୋଇଯାଉଛି ତରକାରୀ ଟିକେ କର ବହୁତ ଜଲଦି ହୋଇଯାଉଛି ଯାହାକି ଫଳରେ ଆମେ ଏହାକୁ ଜଲଦି କରି ଖାଇସାରି ଆମ ଆତ୍ମା ଶାନ୍ତି ଆମେ କରିପାରୁ ଯେମିତିକି ତୁମେ ପିଠାପଣା କର ବହୁତ ଦୁଃଖକଷ୍ଟ ହୋଇପାରିବ